ପାଣିବିନା ମଣିଷ ବଞ୍ଚିପାରିବ ନାଇଁ ପାଣି ପାଣି ନଥିଲେ ମଣିଷ କୌଣସି କାମ କରିପାରିବ ନାହିଁ ଶୌଚ ପାଇଁ ପାଣି ଦରକାର ରୋଷେଇ ପାଇଁ ପାଣି ଦରକାର ପିଇବା ପାଇଁ ପାଣି ଦରକାର ସଫା କଲେ ପାଣି ଦରକାର ଆମକୁ ସବୁବେଳେ ପାଣିର ଆବଶ୍ୟକତା ସବୁବେଳେ ଥାଏ ଯେପରିକି ରୋଷେଇ କଲେ ବାସନ ଧୋଇବାପେଇଁ ପାଣି ଦରକାର ପରିବା କାଟିଲେ ପରିବାପାଇଁ ପାଣି ଦରକାର ପରିବାକୁ ଧୋଇବାପାଇଁ ତାପରେ ଚାଉଳକୁ ଧୋଇକି ପକେଇବା ପାଇଁ ପାଣି ଦରକାର ପିଇବା ପାଇଁ ରାତିରେ ଶୋଇଲା ଶୋଇଲାବେଳେ ପିଇବାପାଇଁ ପାଣି ଦରକାର ସଫା କରିବାପାଇଁ ପାଣି ଦରକାର ଚାହା କରିବାପାଇଁ ପାଣି ଦରକାର ଚାହା କରିବାପାଇଁ ପାଣି ଦରକାର ଗାଧୁଆ ପାଧୁଆ କରିବାପାଇଁ ପାଣି ଦରକାର ହାତ ଧୋଇବାପାଇଁ ପାଣି ଦରକାର ପାଣି ବିନା ମଣିଷ ବଞ୍ଚିପାରିବ ନାହିଁ ପାଣିଟା ଜୀବନରେ ନିତାନ୍ତ ଦରକାର ସକାଳେ ସନ୍ଧ୍ୟାବେଳେ ପାଣି ନଥିଲେ ମଣିଷ ବଞ୍ଚିପାରିବନାହିଁ